ମୋତେ ବାଇକ ଚଲେଇବାକୁ ଭଲ ଲାଗେ ମୋ ପ୍ରିୟ ବୁଲେଟ ସହ ମୁଁ ପ୍ରତି ରବିବାର ଦିନ ଯାଇ ବାଇକ ରାଇଡ଼ର ମାନଙ୍କ ସହ ମିଶି ଓ ତାଙ୍କଠାରୁ ବାଇକ ଆଣି ଭାରତର ବିଭିନ୍ନ ଜାଗାକୁ ଯାଇ ବିଭିନ୍ନ ଲୋକଙ୍କ ସାଙ୍ଗେ ମିଶି ବିଭିନ୍ନ ଲୋକଙ୍କ ସହ ମିଶିବାକୁ ମୋତେ ବହୁତ ଖୁସି ଅନୁଭୂତ ହୁଏ